ବରଗଡ଼୍ର ପ୍ରସିଦ୍ଧ ଧନୁଯାତ୍ରା ହେଉଛି ଏକ୍ ନମ୍ବର୍ ଆରୁ ଇନୁ ବହୁତ୍ ଗାଁ ଗହଲି ନ ଲୋକ୍ ଦେଖିକି ଆଇସନ୍ ଆମର୍ ପାଖେ ଅଛି ବିନ୍ଧବାସିନି ସେନ ବି ଭଲ୍ ହେସି ହେଲେ ବରଗଡ଼୍ ହେଉଛି ଇ ଅଞ୍ଚଲର୍ ପ୍ରସିଦ୍ଧ ବହୁତ୍ ଦୂରୁ ଆଇସନ୍ ଗାଁ ଗଣ୍ଡା ଛାଡ଼ିକିରି ପୁରା ପୁରି ସହର୍ନୁ ଲୋକ୍ ଆଇସନ୍ ଆଉ ବହୁତ୍ ଦେଖିଛନ୍ ହେଲେ ଏତିକି ତା'ର୍ ଶୋଭା ଯେ କହେଲେ ନାଇଁ ସରେ କିନ୍ତୁ ଏତକି ଦିନ୍ ହେଲା ନ କୌଣସି କମ୍ପ୍ଲେନ୍ ବି ନାଇଁ ନ ସୁରୁଖୁରୁରେ ସବୁକିଛି ହେଉଛି ଆରୁ ଚାଲିଛି ନାଚ ଡ଼େଗ ବି ଲୋକ୍ ମନୋରଞ୍ଜନ୍ ବି କରୁଛନ୍ ଠିକ୍ ହିସାବ୍ରେ ସେଟା ସବୁ ଚାଲିଛି ଆର୍ କୌଣସିର ଅସୁବିଧା ନାଇଁ ଆରୁ ଆଗ୍କେ ଦିନେ ବହୁତ୍ ହେବା ପ୍ରସିଦ୍ଧ ଧନୁଯାତ୍ରା ବୋଲି ତ ଆମେ ଜାନୁଛୁଁ ଆରୁ ସରକାର୍ ବି ଜାନିଲା ନ ଇ ଇ ସବୁ କଥା ଆସ୍ତେ ଆସ୍ତେ ବହୁତ୍ ଆଗ୍କି ଯେଇଛି ଆଉ ଏଟା ଦିନେ ନିଶ୍ଚିତ୍ରେ ମାନେ ବରଗଡ଼୍ ଗୁଟେ ବଡ଼୍ କଲାରେ ବିଖ୍ୟାତ୍ ହେବା ବୋଲିକିରି ଆମର୍ ଆଶା ଅଛି